ଇଣ୍ଡିଆନ୍ ଆଇଡଲ୍ ମ୍ୟୁଜିକ୍ ରିଆଲିଟି ସୋ' ହେଉଥିବା ସମୟରେ ମୋତେ ମ୍ୟୁଜିକ୍ ଶୁଣିବାକୁ ବହୁତ ଭଲ ଲାଗେ ଏବଂ ଯେଉଁ ଜାଗାରେ ମ୍ୟୁଜିକ୍ କିମ୍ବା ଅନ୍ୟାନ୍ୟ କିଛି ହେଉଥାଏ ମୁଁ ସେଇଠି ରହି ରହିଯାଏ ଏମିତିକି ମୋତେ ମ୍ୟୁଜିକ୍ ବହୁତ ଭଲ ଲାଗେ ଏବଂ ମ୍ୟୁଜିକ୍ ଶୁଣିବାକୁ ବି ବହୁତ ଇଚ୍ଛା ହୁଏ ଯେପରିକି ଗୀତ ଓ ନାଚ ହେଉଥାଏ ସେହିଭଳି ଜାଗାରେ ମୁଁ ରହିଥାଏ ଯୋଗଦାନ ଯୋଗଦାନ କରିଥାଉ